ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଏକଲକ୍ଷ ଚାରିହଜାର ଛଅଶହ ବାଉନ ଦୁଇଲକ୍ଷ ପାଞ୍ଚହଜାର ଆଠଶହ ଛତିଶି ତିନିଲକ୍ଷ ଦୁଇହଜାର ଦୁଇଶହ ଚଉବନ ଚାରିଲକ୍ଷ ପାଞ୍ଚହଜାର ପାଞ୍ଚଶହ ପଚିଶ ପାଞ୍ଚଲକ୍ଷ ଛଅହଜାର ନଅଶହ ବୟାଳିଶି